ସଂଖ୍ୟା ଲୋକ ଧର୍ମ ଗୁଡ଼ିକ ଆମର ହେଲେ ମାନେ କ'ଣ ହିନ୍ଦୁ ହଉ ମୁସଲିମ୍ ହଉ ଖ୍ରୀଷ୍ଟିଆନ୍ ହଉ ମାନେ ସେ ତାଙ୍କର ମାନେ ଯେମିତି ଆମର ହିନ୍ଦୁ ଆମର ଓଡ଼ିଆରେ ଯେମିତି ମାନେ ଗୋଟେ ବନ୍ଧୁ ଆସିଲେ କି ଆମେ ତାଙ୍କୁ ନମସ୍କାର ପ୍ରଣାମ ହଉ ପାଦ ଧୁଳି ନଉ ତ ସେମିତି ତାଙ୍କର ମୁସଲିମ୍ ତାଙ୍କର ଆଲ୍ଲାଙ୍କୁ ସମ୍ମାନ କରିବା ପାଇଁ ସେମାନେ ଖୁଦାହାଫିସ୍ କହନ୍ତି ମାନେ ତାଙ୍କର ଯେମିତି ସେଟା ସମ୍ବର୍ଦ୍ଧନା କରନ୍ତି ବନ୍ଧୁ ଆସିଲେ ଆଉ ଖ୍ରୀଷ୍ଟ ଅଛନ୍ତି ତାଙ୍କର ସବୁ ଅଲଗା ଅଲଗା ଅଛି ଏହା ପୂଜା ସ୍ଥାନ ପୂଜାସ୍ଥାନ ଆମର ଯେମିତି ମନ୍ଦିର ଆମର ମହାପ୍ରଭୁ ଜଗନ୍ନାଥ ପୁରୀରେ ମହା ଫେମସ୍ ମାନେ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ଆମେ ଆମର କାଳିଆ ହାତକୁ ହାତ ଟେକି ଦେଲେ ମାନେ ଆମର ଶାନ୍ତି ଆନନ୍ଦ ମିଳେ ଯେମିତି ତାଙ୍କର ସେମିତି ଚର୍ଚ୍ଚରେ ମାନେ ପ୍ରତିଦିନ ତାଙ୍କର ମୁସଲିମ୍ ମୁସଲିମ୍ ହିନ୍ଦୁ ମୁସଲିମ୍ ମାନଙ୍କର ତାଙ୍କର ଯେମିତି ମାନେ ପାଞ୍ଚଥର ନମାଜ ପଢ଼ନ୍ତି ତାଙ୍କର ଓଷା ବି ଅଛି ଏମିତି ସବୁ ପ୍ରକାର ମାନେ ଚର୍ଚ୍ଚରେ ଯେମିତି ଆମର ଯେମିତି ଭୋଗ ମାନେ ତାଙ୍କର ସମସ୍ତଙ୍କର ଅଲଗା ଅଲଗା ଉଚ୍ଚ ସ୍ଥାନ ମାନେ ଅଭ୍ୟାସ କରି ମାନେ ତାଙ୍କର ଯେମିତି ଭଗବାନ ତାଙ୍କର ଯେମିତି ଭଗବାନ ବି ତାଙ୍କର ଏମିତି ଆମର ଯୀଶୁଖ୍ରୀଷ୍ଟ ଚର୍ଚରେ ଆମର ସେମିତି ପ୍ରଭୁ ଜଗନ୍ନାଥ ହୁଅନ୍ତୁ ଭଗବାନ ହନୁମାନ ହୁଅନ୍ତୁ ଏମିତି ସମସ୍ତଙ୍କର ନହେଲେ କିନ୍ତୁ ଭଗବାନ ଜଣେ ଭଗବାନ ଜଣେ କିଛି ଭେଦଭାବ କରିବା କିଛି ଆବଶ୍ୟକ ନାହିଁ ଆମେ ସମସ୍ତଙ୍କ ସହିତ ସମାନ ମିଶିପାରିବା କିଛି ନାହିଁ ତାଙ୍କ ଭଗବାନ ତାଙ୍କ ତାଙ୍କ ଭଗବାନଙ୍କୁ ସେ ସେମାନେ ଭକ୍ତିରେ ପୂଜା କରୁଛନ୍ତି ଆମ ଭଗବାନଙ୍କୁ ଆମେ ଭକ୍ତିରେ ପୂଜା କରୁଛୁ ଏଥିରେ କିଛି ଭେଦଭାବ ଆଣିବା କିଛି ଆବଶ୍ୟକ ନାହିଁ